ଆମ ଜିଲ୍ଲା ସମ୍ପ୍ରଦାୟର ଅନେକ ଗୁଡ଼ିଏ ଗଠନ ହେଉଛି ଦିବ୍ୟାଙ୍ଗ ପାଇଁ ଶିଶୁ ପାଇଁ ବୟସ୍କ ଲୋକଙ୍କ ପାଇଁ ତା ହେଉଛି ଅନେକ ଲୋକମାନଙ୍କୁ ଆମର ସାହାଯ୍ୟ କରିବାର ଓ ହେଲ୍ପ କରିବାର ଯାହାକି ଅନେକ ଲୋକ ମାନଙ୍କର ଷାଠିଏ ବୟସ ସୁଦ୍ଧା ହେଇଗଲେ ତାଙ୍କୁ ସରକାରଙ୍କ ଦ୍ୱାରା ପେନସନ୍ ମିଳିଥାଏ ଅନେକ ଦିବ୍ୟାଙ୍ଗ ରହିଥାଏ ଦିବ୍ୟାଙ୍ଗ କଥା କହେ ଆଗ ସ୍କୁଲରେ ତାଙ୍କୁ ପଇସା ସୁଦ୍ଧା ମିଳିଥାଏ ଯାହା ପାଇଁ ତାଙ୍କୁ ନେଇକି ଅନେକ ଠାରେ ହେଲ୍ପ ପାଇଥାଏ ତାଙ୍କର ଅନେକ ଅସୁବିଧା ରହିଥାଏ ଯାହାକି ପିଲାମାନେ ଦେଖିପାରନ୍ତି ନାହିଁ ଫିର୍ ଚାଲିପାରନ୍ତି ତାଙ୍କ ପାଇଁ ମଧ୍ୟ ସରକାର ସୁବିଧା କରିଥାଏ ଆମମାନଙ୍କର କାମ ହେଉଛି ସେମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ଆମକୁ ଭଗବାନ ଆଶୀର୍ବାଦ ମଧ୍ୟ କରିଥାନ୍ତି ଆମେ ବି ସେମାନଙ୍କୁ ସାହାଯ୍ୟ କରିବା ଶିଶୁ ବୃଦ୍ଧ ମାନଙ୍କ ପାଇଁ ଏବଂ ବୃଦ୍ଧମାନଙ୍କୁ ଅନେକ ପେନ୍ସନ୍ ମିଳିଥାଏ ନା ସେ ପେନ୍ସନ୍ ଦ୍ୱାରା ସେମାନେ ଯେମିତି ସଠିକ୍ ଭାବେ ଚଳିପାରିବେ ସେ ସବୁ ସୁବିଧା କରିବା ଦରକାର ତାଙ୍କର ସାର୍ଟିଫିକେଟ୍ ନେଇକରି ଆମେ ବ୍ଲକ୍ରେ ସବ୍ମିଟ୍ କରିବା ଦ୍ୱାରା ତାଙ୍କଙ୍କୁ ପେନସନ୍ ମିଳିଥାଏ ଅନେକ ବୃଦ୍ଧ ଲୋକମାନେ ଜାଣିପାରନ୍ତି ନାହିଁ ନା ସେଥିପାଇଁ ଆମେ ସେ ସବୁ କରିବା ଆବଶ୍ୟକ